କିଲ ପୋଲିସ ପଞ୍ଚାୟତ କିମ୍ବା ତହସିଲ ଅଫିସ୍ ଦାରା ଆମେ କିଛି ପ୍ରୋବ୍ଲେମସ୍ ମୋର କିଛି ଅସୁବିଧା ସମ୍ମୁଖୀନ ହେଇନି ତ ତାଦ୍ୱାରା ବହୁତ ଜିନିଷ ସୁବିଧା ହେଇଛି ପୋଲିସ ମାଧ୍ୟମରେ ଜନତମ ପୋଲିସଙ୍କ ମାଧ୍ୟମରେ ହଉ ଓକିିଲ ମାଧ୍ୟମରେ ହଉ ବହୁତ ଜିନିଷ ପ୍ରୋବ୍ଲେମ୍ ସଲ୍ଭ ହେଉଛି କାଇଁ ମୁଁ ସେମିତି କିଛି ପ୍ରୋବ୍ଲେମ୍ ଫେସ୍ କରିନି ମୋର ମୋର ଯେତିକି ଅଭିଜ୍ଞତା ଅଛି ମୁଁ ସବୁଥିରେ ସଫଳ ହେଇଛି ମୁଁ ଯାହା ବି ଯେତିକି ଜିନିଷ ସେମାନେ ତାଙ୍କର ଡ୍ୟୁଟି ପ୍ରପ ପ୍ରପର୍ଲି କରନ୍ତି ପଞ୍ଚାୟତରେ ଡ୍ୟୁଟି ପ୍ରପର୍ଲି କରନ୍ତି କିଛି ଅସୁବିଧା ନାହିଁ ସମସ୍ତଙ୍କର ସୁବିଧା ହିଁ କରନ୍ତି ସେମାନେ ସେଥିପାଇଁ ହିଁ ଅଛନ୍ତି ତ ଦୁର୍ନୀତିରେ ସମସ୍ତେ ଆସିନି କି ଆମେ ସେମିତି ସମ୍ମୁଖୀନ ହେଇନୁ ଯାହା ହଉ ସେତିକି ଚାଲୁ କିଛି ନାହିଁ ସେମାନେ ତାଙ୍କୁ ଡ୍ୟୁଟି ପ୍ରପର୍ଲି ୱେଏରେ କରନ୍ତୁ କିଛି ସମାଧାନ କିଛି ସମସ୍ୟାର ସମାଧାନ ସମ୍ମୁଖୀନ କିଛି ନହଅନ୍ତୁ କେହି ଲୋକମାନେ ଯଦି କାର୍ଯ୍ୟ ତାଙ୍କର ଯେତିକି ପ୍ରବ୍ଲେମ୍ ହେଇଛି ନେଇକି ଯାଉଛନ୍ତି ତାଙ୍କର କାର୍ଯ୍ୟ ସଫଳ ହଉ